ଯଦି ମୁଁ ଘରେ ରାନ୍ଧା ବାଢ଼ା କରୁଥିମି ବେଲେ ମୁଇଁ ଗୀତ ଲଗେଇ କରି ଶୁନ୍ସି ତା'ପରେ ୟୁଟ୍ୟୁବ୍ ଦେଖ୍ସି ତା'ପରେ ଏମିତି ଗୀତ ମାନେ ଶୁନି ଶୁନି କେତେବେଲେ କାମ୍ କହିଯେସି ପଲେ ଇଟା ନେଇ ହୁଏ ତା'ପରେ ମୁଇଁ ବାହାରେ ଯଦି କଲେ ବି ସାଙ୍ଗ ସାଥିମାନଙ୍କ ସାଙ୍ଗେ ଥିବି ବୋଲେ କଥା ହେସି ତା'ପରେ ଫୋନ୍ରେ ବି କଥା ହେଇକିନା ହେମିତି କରି କରି ଟାଇମ୍ ଜଲ୍ଦି ପଲେଇ ଯାଇସି ଜାନି ନେଇ ହୁଏ ତା'ପରେ ମୁଇଁ ଗୀତ ଗୀତ ମୁଇଁ ବି ଗୀତ ଗାଏସି ତା'ପରେ ମୋର ସାଙ୍ଗ୍ମାନେ ଯଦି ଥିବେ ବୋଲେ ସେମାନେ ବି ଗାଏସନ୍ ହେମିତି କରି ମନୋରଞ୍ଜନ ହେଇ ଯାଏସି ସାଙ୍ଗ୍ ଯଦି କାମ୍ କରୁଥିବେ ଆରୁ ଗୁଟେ ଲୋକ ଯଦି ମୁଇଁ ରାନ୍ଧୁଥିଲେ ହେନ୍ତି ଗୀତ ଶୁଣୁଥିସିଁ ଗୀତ ଗାଉଥିସିଁ ଘରେ ଲୋକମାନେ ଥିଲେ କଥା ହେଇ କରି ହେନ୍ତି କରି କଥା ହୋଉଥିଲେ ଗୀତମାନେ ଗାଉଥିଲେ ଶୁଣୁଥିଲେ କେତେବେଲେ କାମ୍ ହେଇ ଯାଇସି ଜଣା ନାଇଁ ପଡ଼ି ଜଲ୍ଦି ଜଲ୍ଦି ଟାଇମ୍ବି ପଲେଇ ଯାଏସି କାମ୍ ବି ଜଲ୍ଦି ଜଲ୍ଦି ସୁଜି ଏଟା ସରି ଯାଏସି ଗୀତ ମୁଇଁ ବି ଗାଇସି୍ ଶୁନ୍ସି ବି ଆରୁ ୟୁଟୁବ୍ରେ ଭିଡ଼ିଓମାନେ ବି ଦେଖ୍ସି ତା'ପରେ ହେମିତି ସର୍ଟ ଭିଡ଼ିଓମାନେ ବି ଅଛେ ଆପମାନେ ବି